କ'ଣ ହେଲା ଭାଇ ତୁମେ ଭାଇ ଷ୍ଟାର୍ଟିଙ୍ଗରୁ ଯେତେବେଳେ ବସ୍ରେ ଚଢ଼ୁଛ ସେଇ ଟାଇମରେ ଦେଖିବାର କଥା କି ନାଇ ତୁମେ ଲାଷ୍ଟ ମୋମେଣ୍ଟ୍ରେ ରହିବ ସେଟା ହେବ ନାଇ ଭାଇ ରିଟର୍ନ ଫିଟର୍ନ ଧନ୍ଦା ଏଠି ହେବ ନାଇ ତୁମେ ତମ ତ ଷ୍ଟାର୍ଟିଙ୍ଗ ଯେତେବେଳେ ବସ୍ ଟିକେଟ କାଟୁଛ ଟିକେ ଆଖି ଦେଇକରି କାଟିଲେ ହେବ ନାଇ କି ଟ୍ରାଭେଲ କିଛି ହେଡ୍ ଫେଡ୍ କିଛି ନାହିଁ ଏଟା ଆମ କଣ୍ଡକ୍ଟର ଉପରେ ଏଟା ରିସ୍କ ନା ତୁମେ ଏବେ ତୁମର ପଇସା ରିଟର୍ନ କରିଲାନି କି ପଇସା ତୁମେ ଏଇଟା ବୋଲେ ଆମମାନଙ୍କୁ ହଇରାଣ କରିବାକୁ ବସିଛନ୍ତି ଆଜ୍ଞା ବୁଝିଲେ କି ନାହିଁ ପଇସା ତ ପୁରା ରିଟର୍ଣ୍ଣ ହୋଇପାରିବ ନାହିଁ ଭାଇ କାହିଁକି ବୋଲେ ଆମର ଏଟା ପଇସା ଯଦି ସବୁ ରିଟର୍ଣ୍ଣ କରିବୁ ବୋଲେ ଗମେଣ୍ଟ ଆମକୁ ଦୋଷ ଦେବ ସେଇଟା ଅଲଗା କୋଉଠି ପ୍ରାଇଭେଟ ବସ୍ ହୋଇଥିବ ଭାଇ ଏଇଟା ଗମେଣ୍ଟ ବସ୍ ନାଇଁ ନାଇଁ ଦେଖୁିଛି ମୁଁ ଗୋଟେ ନୂଆ ଅଫିସ୍ ଆମର ହେଇଟା ବୁଝିକି ଟିକେ କଥା ହୋଇ ଦେଖିବି କୋଉଠି ଯିବ ଯେ ଏବେ ହୁଁ ଦେଖିବା ଏବେ ସୁଜୟ ଗୁପ୍ତା ବସ୍ ଲାଗିଛି ସେଇ ବସରେ ପଳେଇବ ଗୁପ୍ତା ବସ୍ ଗୋଟେ ଅଛିି ଏବେ ସେଠି ପଳେଇବ ଏଇଥିରେ ଅଧା ପଇସା କଟିଙ୍ଗ ହେବ ତୁମର ବାରଶହ ତେର ଟଙ୍କା କଟା ହେବ ସେଇଟା ଆମର କିଛି ଦାୟୀ ନାହିଁ ଭାଇ ବାରଶହ ତେର ଟଙ୍କା ତୁମ ଟିକେଟ ହୋଇଛି ଭିତରେ ଛଅଶହ ଟଙ୍କା ସେତିକି ଭିତରେ ଛଅଶହ ଟଙ୍କା କଟା ହେବ ବୁଝିଲ କି ନାହିଁ ନାଇଁ ବାରଶହ ତେର ଭିତରେ ଛଅଶହ ଟଙ୍କା ଅଧା ପଇସା କଟା ହେବ ଭାଇ ତାର ପରେ ଅଲଗା ବସରେ ତୁମେ ଯିବ ଏମିତି ଚିଲେଇ କରି କହନାଇ ଭାଇ ଆରାମସେ କଥାହୁଅ ହଉ କ'ଣ ଗୋଟେ ବ୍ୟବସ୍ଥା କରୁଛି ହେଲା ମୁଁ ଏଇ ଅଫିସରେ ଟିକେ କଥା ହେଉଛି ଆଁ